କିଏ କହୁଥିଲେ ଏଇ ପଦନାରୁ ହଁ ଆଉ ହେଉଛି ବର୍ଷା ନଗେଇଥିଲା

ଆମର ଜଣେ ଷ୍ଟୋନ୍ ରୋଗୀ ଅଛନ୍ତି

ଆପଣଙ୍କ ଡ଼ା ମେଡ଼ିକାଲ୍ରେ ସୁବିଧା ଅଛି ନା ଆଉ ଅପରସନ୍ ଏଇ ଷ୍ଟୋନ୍ ଅପରେସନ୍ ହଇ ହଁ ହଁ ବିଜୁ କୃଷକକଲ୍ୟାଣ କାର୍ଡ଼ ଅଛି ଆଉ କାର୍ଡ଼ ଅଛି ବିଜୁ କୃଷକକଲ୍ୟାଣ କାର୍ଡ଼ ଅଛି ଆଉ ମେଡ଼ିକାଲ୍ ସଫାସୁତରା ଅଛିନା ଆଉ କରେଣ୍ଟେ୍ ଲାଇନ୍ ଅଛିନା ଉଁ ସବୁ

ଆଗରୁ ଭଦ୍ରକ କଟକ ଯାଇଥିଲୁ ଡ଼ାକ୍ତର କେତେବେଳେ ଆସୁଛନ୍ତି କେତେ ଫିସ୍ ନେଉଛନ୍ତି ଆଗରୁ ଆମର ଆମର ଗୋଟେ କାଟି ଦେଇଥାଅ ଆଗ ଆଗତୁରା କାର୍ଡ଼ ଆମେ ତାନେ କୋଉଦିନ ଯିମୁ ରହିବା ଖାଇବା ସୁବିଧା

ହଉ ଆଜ୍ଞା ନମୁ ହଁ ହଁ ହଉ ତାନେ ଗୁରୁବାରେ ଯିମୁ ନମ୍ବର୍ କରିଦେବ

ହଁ ହଁ ଆମେ ଆମେ ଯିମୁ ଫୋଟୋ ନେଇକିରି ହଉ ରଖୁଛି